ହ୍ୟାଲୋ ଭାଇ ଶ୍ରୀରାମ ହୋଟେଲରୁ କହୁଛନ୍ତି କି ମୁଁ ସସ୍ମିତା ଜୟସିଂ ଗୋପିନାଥପୁରରୁ ଖାଦ୍ୟ ଅର୍ଡ଼ର କରିଥିଲି ମୁଁ କ୍ୟାସ୍ ସୁବିଧା ନାହିଁ ଦେବା ପାଇଁ ତ ମୁଁ ସେଥିପାଇଁ ଖାଦ୍ୟ ବାତିଲ୍ କରୁଛି ଆପଣ ଆଗକୁ ଟିକିଏ କ୍ୟାସ୍ ସୁବିଧା କଲେ ଆଣିବାକୁ ମୋତେ ସୁବିଧା ହେବ